ଆମର୍ ରାଜ୍ୟର ଆମର୍ ଅଞ୍ଚଲ୍ର ବହୁତ କିଛି କଳା ଅଛି ଯେନ୍ତା ହେଲା ଘୁଡ଼୍କା ବାଇନା ହେଲା ତା'ପରେ ଆଦିବାସୀ ମାନ୍ଦଲ୍ ବଜାଇକିରି ନାଚବାର୍ କର୍ମ ସାନି ତାର୍ ପରେ ଘର୍ମାନଙ୍କୁ ମାଆ ଭଉଣୀମାନେ ବିଭିନ୍ନ ପ୍ରକାର୍ ଏ ଝୋଟି ଗୀତ ଛୁଆ ଶୁଆବାର୍ ଗୀତ ମାନେ ଛୁଆ ତାମାନେ ଖେଲାବାର୍ ଗୀତମାନେ ଅନେକ୍ ପ୍ରକାରର ଗୀତ୍ ଅଛି ଯେନ୍ତା କି ଆମକୁ ବହୁତ ମନ୍ଛୁଆଁ ଲାଗ୍ସି ଆଉ ମାଆ ମାନେ ସେଇ ଗୀତମାନଙ୍କୁ ଶୁନିକିରି ଅଞ୍ଚଲରେ ଭି ଗାଏସନ୍ କର୍ମସାନିରେ ବି ବହୁତ୍ ପ୍ରକାର ଏନ୍ତା କଳା ଦେଖାଇ ଯାସି ମାନ୍ଦଲ୍ ସାଙ୍ଗେ ଘୋଡ଼୍କା ସାଙ୍ଗେ ଡପ୍ଲି ସାଙ୍ଗେ ଘୁଙ୍ଗୁରୁ ସାଙ୍ଗେ ଅନେକ୍ ପ୍ରକାରର ବାଜନା ଅଛି ଅନେକ୍ ପ୍ରକାରର ଗୀତ ଅଛି ଆଉ କଲା ବହୁତ ପ୍ରକାରର ଅଛି ଯେଣ୍ଟା କି ଆମର୍ ଲୋକମାନେ ସେଇଟା ସାଇତିକିରି ରଖୁଛନ୍